ଗ୍ରାମାଞ୍ଚଳ ଗଡ଼ିକରେ ସରକାର ଶାସନର ଅଭାବ ଅଧିକ ମାତ୍ରାରେ ହୋଇଥାଏ କାରଣ ଆଜି ବି ଅନେକ ପ୍ରକାର ସ୍ଥାନରେ ସରକାରୀ ସେବା ପହଁଛି ପାରୁନାହିଁ କାରଣ ସେଠାକାରେ ଥିବା କୌଣସି ଅସୁବିଧା ପାଇଁ ମାନେ କହି କହିବାକୁ ଗଲେ ନଦୀ ହେଉ କିମ୍ବା ପାହାଡ଼ ପର୍ବତ ଏରିଆରେ ଥିବା ଗ୍ରାମାଞ୍ଚଳ ସେହି ସବୁ ପରିବେଶରେ ସରକାରୀ ସେବାରେ କିଛିଟା ଅସୁବିଧା ହୋଇଥାଏ ସେଠାକାରରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ତଳକୁ ହୋଇଥାଏ ରାଜନୈତିକ ବ୍ୟବସ୍ଥା ବି ଅଭାବ ହୋଇଥାଏ ସରକାରୀ ସେବାରେ କୌଣସି ଅସୁବିଧା ଦେଖାଯାଏ ଯାଇଥାଏ ପରିବେଶ ଅବକ୍ଷୟ ହୋଇକି ରହିଥାଏ ସେଠାକାର ପିଲାମାନେ କିମ୍ବା ଶିଶୁମାନେ ଏ ଏତେ ବି ଶିକ୍ଷିତ ହୋଇ ନଥାନ୍ତି ସେଥିଲାଗି ଗ୍ରାମାଞ୍ଚଳରେ ସରକାରୀ ସେବା ପହଞ୍ଚି ପାରି ନଥାଏ ସେଠାକାର ଲୋକମାନେ କଳୁଷିତ ଅବସ୍ଥାରେ ଥିବା ଯୋଗୁଁ ସେଠାକାର ସରକାରୀ ବ୍ୟବସ୍ଥା ପହଞ୍ଚି ପାରି ନଥାଏ କାରଣ ସେଠାକାର ଲୋକମାନେ ଶିକ୍ଷିତ ହୋଇନଥାନ୍ତି ସେଥିଲାଗି ସେଠାରେ ଅପରାଧ ସାମାଜିକ ଅଶାନ୍ତି ରାଜନୈତିକ ଅବହେଳା ଏମିତି ଅନେକ ପ୍ରକାରର ଅସୁବିଧା ଦେଖାଯାଇଥାଏ ସେଥିଲାଗି ଗ୍ରାମାଞ୍ଚଳରେ ସରକାରୀ ଶାସନର ଅଭାବ ଅନେକ ମାତ୍ରାରେ ଦେଖାଯାଇଥାଏ ସେଠାକାର ଲୋକମାନେ ଅନ୍ୟ ଲୋକମାନଙ୍କ ଅପେକ୍ଷା କୌଣସି ମାତ୍ରାରେ ତଳେ ଥାଆନ୍ତି ସହର ଲୋକମାନଙ୍କ ଠାରୁ ଗ୍ରାମାଞ୍ଚଳର ଲୋକମାନେ ସମାନ ସମାନ ହୋଇନଥାନ୍ତି